ଛବିଶ ଡିସେମ୍ବର ଉଣେଇଶହ ସତୁରି ପନ୍ଦର ଜାନୁଆରୀ ଉଣେଇଶହ ଅଶୀ ବାର ନଭେମ୍ବର ଦୁଇ ହଜାର ଏକୋଇଶ ଛବିଶ ଅକ୍ଟୋବର ଦୁଇ ହଜାର ନ ଅଣତିରିଶ ଡିସେମ୍ବର ଦୁଇ ହଜାର କୋଡ଼ିଏ